ହେଲୋ କିଏ ମନ୍ଦାକିନୀ ମ୍ୟାଡମ କହୁଛନ୍ତି ଅଃ ନମସ୍କାର ହଁ ଭଲ ଅଛନ୍ତି ଆଉ ହଁ ଭଲ ଅଛନ୍ତି ସମସ୍ତେ ଆଉ ଆପଣ ଭଲ ଅଛନ୍ତି ହଁ ଯାଇଥିଲି ସେ ରାମ ବାବୁଙ୍କ ପୁଅ ବିଷୟରେ ଯୋଉ କେସଟା ଆସିଥିଲା ତ ଆଉ କ'ଣ କହୁଛନ୍ତି କହୁ ନାହାନ୍ତି କେମିତି କ'ଣ କେସଟା ଇଏ କରିବା ଆଜ୍ଞା ଆଜ୍ଞା ସେ ହଁ ହଁ ମୁଁ କହିବା କଥା ସେ ପୁଅଟା କ'ଣ କହୁଛନ୍ତି ରୋଜଗାର ପତ୍ର ନାହିଁ ଇଏ ନାହିଁ ଏମିତି ସେ ଝିଅ କହୁଛି ଆପଣଙ୍କ ଘର ପାଖରେ ତ ଆପଣ ଟିକେ ବୁଝା ବୁଝି କରୁ ନାହାନ୍ତି କ'ଣ ସେ ପୁଅର

ଆଜ୍ଞା ଆଜ୍ଞା

ଆଜ୍ଞା ଆଜ୍ଞା

ହଁ କାଲି କହୁଛନ୍ତି ଯଦି ସେ ଦଶଟାରୁ ସାଢ଼େ ଦଶଟା ଭିତରେ ଆମେ ରେଷ୍ଟୁରାଣ୍ଟରେ ଯାଇ ଦେଖା କରିବା ଆଜ୍ଞା ନମସ୍କାର